ମୋ ନାଁ ପ୍ରଦୀପ ନାୟକ ଗ୍ରାମ କୁମୁରସିଂହା ଏହା ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ କୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଅଟେ ମୁଁ ପ୍ରଥମେ ଆମ୍ଭ ଗ୍ରାମର ପ୍ରାଥମିକ ସ୍କୁଲ୍ରେ ପ୍ରାଥମିକ ପଞ୍ଚମ ଯାଏଁ ପାଠ ଶେଷ କଲି ଏହାପରେ କୁନିନ୍ଦା ଗ୍ରାମର ଅନନ୍ତ ଗୋପାଳ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସପ୍ତମ ଯାଏଁ ପାଠ ପଢ଼ିଲି ଏହାପରେ ସେଇ କୁନିନ୍ଦାର ତପୋବନ ହାଇସ୍କୁଲ୍ରେ ଦଶମ କମ୍ପ୍ଲିଟ୍ କଲି ଏହାପରେ ତପୋବନ ହାୟର୍ ହାୟର୍ ଜୁନିଅର୍ କଲେଜ୍ରେ ପ୍ଲସ୍ ଟୁ ଯାଏଁ ପାଠ ପଢ଼ିଲି ଏହାପରେ ମୁଁ ଗୋଟେ କମ୍ପାନିରେ କାମ ପାଇଥିଲି ଏହାକୁ ମଧ୍ୟ ସୁଚାରୁ ରୂପେ କଲି ଏହାପରେ ବାହା ବିବାହ କଲି ବିବାହ ପରେ ମୋର ଝିଅ ଗୋଟିଏ ଏବଂ ପୁଅ ଗୋଟିଏ ଅଛି ମୁଁ ବାପା ମା'ଙ୍କ ସହିତ ଭଲ ଖୁସିରେ ଅଛି ଏବଂ ବର୍ତ୍ତମାନ ଚାଷ ବାସ କରି ନିଜର ଗୁଜୁରାଣ ମେଣ୍ଟାଉଛି